ହଁ କିଏ ଦୀପ୍ତି ସାହୁ ନା ମୁଁ କହିଲି ଆପଣଙ୍କର କାଳେ ବଡ଼ ଦହିବରା ଷ୍ଟଲ୍ଟେ ଖୋଲିଛନ୍ତି ଆଉ ସେତିକି ମିଳିପାରିବ ତ ଗୋଟେ ଅର୍ଡ଼ର୍ ଚାହୁଁଛି ସେଥିପାଇଁ ହଁ ଆମର ଗୋଟେ ବଡ଼ ଗୋଟେ ଝିଅ ବାହାଘର ଅଛି ତ ସେଠି ଦହିବରା ଷ୍ଟଲ୍ ମାନେ ଅଲଗା ଇଏଟେ ଦେବୁ ସେଥିପାଇଁ ଆମର କିଛି ଜିନିଷ ତିନିଶହ କି ଚାରିଶହ ଦରକାର ଆପଣ ଦେଇପାରିବେ ତ ଅର୍ଡ଼ର୍ଟା ରେଟ୍ ଆପଣ କେତେ ନେଉଛନ୍ତି ଆଉ ଦୁଇଶହ ଲୋକଙ୍କୁ ତାହେଲେ ଆପଣ ଦେଇପାରିବେ ଆଭେଲେବଲ୍ କରିକି ଆଉ ଟିକିଏ ଭଲ ଜିନିଷ କରିକି ଦେବେ କାଇଁକିନା କିଛି ମାନେ ଏ ଆ ଯେମିତି ଦହି ବାସିଫାସି ଦେବେନି ତ କିନ୍ତୁ ବସା ଦହି ଇଏ କରିକି ଯେମିତି ଦେବେ ସେଇ ଦହି ଦହିବରାଟା ପହର୍ଦିନ ଆମେ ଆପଣଙ୍କ ଘରକୁ ଯାଇକି ଆଣିବୁ ନା ଆପଣ ଡେଲିଭେରି ଆଣିକି ଦେଇଦେବେ ସେଇଟା ଆପଣ କୁହନ୍ତୁ ଦେଖିବା ଆମେ ସେଇ ହିସାବରେ କଥାହବା ସେଇଯୋଗୁଁ ରୁ ତ ଆପଣ ପୁଣି ପଛରେ ଯେମିତି କହିଦେବେ ଅର୍ଡ଼ର ରଖିଦେବେ ପୁଣି ଠିକ୍ ଟାଇମ୍ ବେଳକୁ ଯଦି ଡେଲିଭେରି ନହେଲା ପୁଣି ଆମେ ହଇରାଣ ଅସୁବିଧା ହେବୁ ସେମିତି କରିବେନି ତ ହଉ ତାହେଲେ ମୁଁ ଆପଣଙ୍କୁ ମୁଁ ଦୁଇଶହ ପାଇଁ ଅର୍ଡ଼ରଟା ଦେଇଦଉଛି ଆପଣ ପଠେଇଦେବେ ଆଉ ହଉ ତାହେଲେ ରଖୁଛି